ମୁଁ ସୋସିଆଲ୍ ମିଡ଼ିଆରେ ଫୋଟୋ ଫେସବୁକ୍ ଡାଇରେକ୍ଟ ଲାଇଭ୍ କରିଦିଏ ବେଳେବେଳେ ଦରକାର ହବ ସେମାନେ ବି ଥାଇକିନା ଆମେ କେଉଁଠୁ କ'ଣ କରୁଛୁ ସେମାନେ ବି ଜାଣିପାରିବେ ପରିବାର ଲୋକମାନେ ଏବଂ ପୁଅ ଗୋଟେ ଖେଳିବାକୁ ଯାଇଥିଲା କଲିକତା ସେତୋଳୁ ସେ ଟାଇକୋଣ୍ଡ ଖେଳୁଥିଲା ସେ ଯିଏକି ଆମ ଘର ଲୋକ ଦେଖିବାକୁ ବହୁତ ଇଚ୍ଛା କଲେ ମୁଁ ଡାଇରେକ୍ଟ ଫେସବୁକରେ ତାକୁ ଲାଇଭ କରିକିନା ଛାଡ଼ିଥିଲି ତା'ପରେ ଦ୍ୱତୀୟରେ ହେଲା ଆମେ ବି ଡାଇରେକ୍ଟ ଭି ଭିଡ଼ିଓ କରୁ ଭିଡ଼ିଓ କରିକିନା ଯେଉଁ ସେଭ୍ କରିକି ବି ରଖିଥାଉ ସୋସିଆଲ୍ ମିଡ଼ିଆରେ ଛାଡ଼ୁ ଝିଅ ଜନ୍ମଦିନ ହେଲା ବାହାଘର ହେଲା ପୂଜାପର୍ବାଣି ହେଲା ସବୁଥିରେ ଆମେ ଫୋଟୋ ଛାଡ଼ିଥାଉ ତା'ପରେ ହେଲା ୱାଟ୍ଆପ୍ରେ ବି ବିଭିନ୍ନ ପ୍ରକାର ଫୋଟୋ ଆମେ ଉଠେଇକି ରଖିଥାଉ ସାଙ୍ଗମାନଙ୍କୁ ବି ସେଣ୍ଡ କରୁ ସାଙ୍ଗମାନେ ବି ଜାଣିପାରିବେ ଯେ ଆଙ୍କର ଏଇ କାମଟିଏ ହଉଛି କେଉଁଠି ଅଛନ୍ତି କ ମାନେ କେମତି ଅଛନ୍ତି ସେଇ ବି ରହିକିନା ନିଜକୁ ନିଜେ ଜାଣିପାରିବେ ଯାହାକୁ ମୋ ଭା ସାଙ୍ଗଟା ମୋର ଭଲରେ ଅଛି ଆମେ ଯେତେବେଳେ ବାହାର ଜାଗାକୁ ଯାଉ ଏବଂ ବିଭିନ୍ନ ସ୍ଥାନକୁ ଯାଉ ବିଭିନ୍ନ ପସିଦ୍ଧ ସ୍ଥାନକୁ ଯାଉ ସେଠାରେ ବି ଆମେ ଫୋଟୋ ଉଠେଇଥାଉ ସେଇଟା ଆମର ଐତିହାସିକ ହିସାବରେ ରହିବ ସେଇଥିପାଇଁ ଆମେ ଏହାକୁ ପୋଷ୍ଟ କରିକିନା ଏବଂ ସୋସିଆଲ ମିଡ଼ିଆରେ ଛାଡ଼ିଥାଉ ଫେସବୁକ୍ ହଉ ୱାଟ୍ଆପ୍ ହଉ ବିଭିନ୍ନ ମାଧ୍ୟମ ଦ୍ଵାରା ଆମେ ଛାଡ଼ିଥାଉ